କନ୍ଧମାଳରେ ଯେଉଁ ସ୍ଥାନୀୟ ଶିଳ୍ପ କିଛି ରହିଛି ସେମିତି କିଛି ଏଠି ଶିଳ୍ପ କିଛି ନାହିଁ ଯେଉଁ ଅର୍ଥନୀତି ଗୋଟିଏ ହଳଦୀ ଚାଷ ଆଉ ଏହି କିଛି ଜଙ୍ଗଲଭିତ୍ତିକ ଶିଳ୍ପ ଆଉ ଯେଉଁ ଗ୍ୟାରେଜ୍ ଫ୍ୟାରେଜ୍ ରହିଛି ସାଧାରଣତଃ ରହିଛି ଗ୍ୟାରେଜ୍ ଫ୍ୟାରେଜ୍ କିଛି ରହିଛି ଆଉ କୃଷିଭିତ୍ତିକ ଶିଳ୍ପ ଅଛି ଆଉ ଏଠି କିଛି ଶିଳ୍ପ ନାହିଁ